ନମସ୍କାର

ଫୁଟବଲ୍ ଆଉ ଗୋଟେ ଖେଳ ପିଛା ହଜାରେ ହଁ ହଁ ଆଠ ଦଶ ହେଲାବେଳକୁ ଆପଣ କେତେ ସେଇ ଅନୁସାରେ ଚାର୍ଜେସ୍ କରିବି କୁହନ୍ତୁ ସେଇ ହିସାବରେ କୁହନ୍ତୁ ରାଉରକେଲାରେ ହକି ଷ୍ଟାଡ଼ିୟମ୍ରେ ହଁ କୁହନ୍ତୁ ଆପଣଙ୍କ ସୁବିଧା ଦେଖି ଆସନ୍ତୁ

ନା ଅନ୍ୟକୁ ସାଙ୍ଗରେ ଧରିକି

ନାଇଁ ଆଡ଼ଭାନ୍ସ୍ କିଛି ଦେବାକୁ

ଆପଣଙ୍କ ନାଁଟା ଆପଣଙ୍କ ନାଁଟା ପିଲାମାନଙ୍କର ନାଁ

ହଁ ନମସ୍କାର